ପଶୁପାଳନରେ ବିଭିନ୍ନ ପ୍ରକାର ରୋଗରେ ପ୍ରଭାବିତ ହେଉଥିବା ରୋଗ ନାଁ ହେଲା ଯେମିତିକି ଗାଈ ଗାଈମାନଙ୍କୁ ଫାଟୁଆ ରୋଗ ହୋଇଥାଏ କୁକୁଡ଼ାମାନଙ୍କୁ ବାର୍ଡ଼ ଫ୍ଲୁ ହେଇଥାଏ ଏବଂ ଘୁଷୁରିମାନଙ୍କୁ ସ୍ଲାଇନ୍ ଫ୍ଲୁ ହୋଇଥାଏ ଏବଂ ଏହାକୁ କିପରି ଭାବରେ ପ୍ରତିରୋଧ କରାଯାଇପାରିବ ତାହା ଜାଣିବାକୁ ହେଲେ ଆମକୁ ଡାକ୍ତରମାନଙ୍କ ସହିତ ପରାମର୍ଶ କରିବାକୁ ପଡ଼ିବ ଯେପରିକି ଗାଈମାନଙ୍କୁ ଫାଟୁଆ ରୋଗ ହେଲେ ତାଙ୍କ ପାଦରେ ସେ ଚାଲି ପାରନ୍ତି ନାହିଁ ଏବଂ ତାଙ୍କ ପାଟିରୁ ଲାଳ ବାହାରେ ଏବଂ ତ ବାକି ଗାଈମାନଙ୍କ ଠାରୁ ତାଙ୍କୁ ରକ୍ଷା କରିବାକୁ ହେଲେ ସେ ଗାଈକୁ ଅଲଗା କରି ରଖାଯାଏ ଏବଂ କୁକୁଡ଼ାକୁ ଯଦି ମଧ୍ୟ ବାର୍ଡ଼ ଫ୍ଲୁ ହୋଇଥିବ ବାକି କୁକୁଡ଼ା ସହିତ ତାକୁ ନମିଶାଇ ତାକୁ ମଧ୍ୟ ଅଲଗା ରଖିବାକୁ ପଡ଼େ ଯାହା ଫଳରେ ବିଭିନ୍ନ ପ୍ରକାର ସୁବିଧା ମଧ୍ୟ ମିଳିଥାଏ